ମୁଁ ଛୋଟବେଳୁ ବହୁତ ପଶୁପାଳନ କରିତେ ବହୁତ ଭଲପାଏ ଏବଂ ମୋ ନାଁ ସଂଗ୍ରାମ ବେହେରା ସେଥିରେ ମୁଁ ଗାଈମାନଙ୍କର ଗାଈମାନଙ୍କ ପାଇଁ କଥା କହିପାରନ୍ତିନି ମଣିଷ ଯେମିତି କଥା କହନ୍ତି ଗାଈମାନେ ସେମିତି କଥା କହି ପାରିବେନି ହେଥିପାଇଁ ଆମେ ଗାଈମାନଙ୍କୁ ବହୁତ ଯତ୍ନ ନେବା ଉଚିତ ଗାଈମାନଙ୍କୁ ଗାଈମାନଙ୍କର ମୁଁ ନାଁ ବି ଦେଇଛି ଗୋଟିଏ ଗାଈ ନାଁ ହେଉଛି ବଉଳା ଗାଈର ବାଛୁରୀ ନାଁ ହେଉଛି ସୀତା ତା'ପରେ ଗାଈର ଆଉ ଗୋଟେ ବାଛୁରୀ ନାଁ ହେଉଛି ହରି ସେମିତି ଗାଈମାନଙ୍କୁ ଶୀତ ହେଲେ ମୁଁ ଗାଈଙ୍କ ପାଖରେ ଫ୍ୟାନ୍ ଲଗେଇଥାଏ ଏବଂ ଗାଈଙ୍କର ଯେତେବେଳେ ଥଣ୍ଡା ହୋଇଥାଏ ମୁଁ ତାକୁ ଉଷୁମ ଗରମ ପାଣି ଏବଂ ଭାତ ମିଶା ଏମିତି ଖାଇବାକୁ ଦେଇଥାଏ ଚୋକଡ଼ ପାଣି ବି ଦେଇଥାଏ ଏଇ ଗରମ ଗରମ ପାଗ ଗାଈଙ୍କର ଦେହ ଯଦି ଖରାପ ହେଲା ମୁଁ ସାରଙ୍କୁ ଡାକିକି ଆଣିକି ଇଏ କରିଥାଏ ଏବଂ ଗାଈ ଗାଈଙ୍କର ଯେତେବେଳେ ପୁରା ଅବସ୍ଥା ପୁରା ବହୁତ ଖରାପ ହୋଇଥାଏ ମୁଁ ସେତେବେଳେ ପୁରା ଗାଈଙ୍କୁ ସାର୍ଙ୍କୁ ଡାକି ଆଣି ତାଙ୍କୁ କ୍ୟାଲସିୟମ୍ ଫାଲସିୟମ୍ ବି ଦେଇଥାଏ ଏବଂ ଏମିତି ବହୁତ ମାତ୍ରାରେ ମେଡ଼ିସିନ୍ ଅଛି ସେ ସାର୍ଙ୍କୁ ସାର୍ ବି ଦେଇଥାନ୍ତି ଇଞ୍ଜେକ୍ସନ୍ ସାଲାଇନ୍ଫାଲାଇନ୍ ଦେଇଥାନ୍ତି ଗାଈଙ୍କ ଦେହ ଯଦି ଗାଈଙ୍କ ଦେହ ଅନୁସାରେ ସାର୍ ତାଙ୍କର ମେଡ଼ିସିନ୍ ଲେଖି ଦେଇଥାନ୍ତି ମୁଁ ମେଡ଼ିସିନ୍ ଆଣିକି ଗାଈଙ୍କୁ ଦେଇଥାଏ ଏବଂ ଏମିତି ପଶୁପକ୍ଷୀଙ୍କୁ ମୁଁ ବହୁତ ପଶୁମାନେ ଏମିତି ପଶୁମାନଙ୍କୁ ବହୁତ ଭଲପାଏ ଏବଂ ସେଥି ଅନୁସାରେ ଗାଈମାନଙ୍କ କଥା କହିପାରିବେନି ମୁଁ ସେଥିପାଇଁ ସେ ବି ଆମର ସଦସ୍ୟ ଭଳି ମୁଁ ତାଙ୍କୁ ବହୁତ ଭଲପାଏ ଏବଂ ତାଙ୍କ ଯତ୍ନ ବି ବହୁତ ନିଏ ଖରା ଦିନ ହେଲେ ମୁଁ ତାଙ୍କୁ ଦୁଇ ଟାଇମ୍ ଗାଧୋଇ ଥାଏ ସକାଳ ଥରେ ଗାଧାଏ ଏବଂ ସନ୍ଧ୍ୟାବେଳକୁ ଥରେ ଗାଧୋଇ ଦିଏ ଏବଂ ତାଙ୍କୁ ସବୁବେଳେ ଖାଇବାକୁ ଦିଏ ଘାସ ନଡ଼ାଫଡ଼ା ଯାହା ଖାଇବାକୁ ଏବଂ ତାଙ୍କୁ ତିନି ଟାଇମ୍ ଖାଇବାକୁ ଦିଏ ଏବଂ ତିନି ଟାଇମ୍ ପୁରା ଯତ୍ନର ସହିତ ତାଙ୍କର ଇଏ କରେ ଏବଂ ଗୁହାଳ ଓ ତାଙ୍କର ଗୋବର ଫୋବୋର ଯାହାତାହା ଆଗ କରନ୍ତି ଯାହା କରନ୍ତି ମୁଁ ତାକୁ ସଫାସୁତୁରା କରେ ଏବଂ ଗାଈଙ୍କୁ ସବୁବେଳେ ସ୍ୱଚ୍ଛ ରଖିବାକୁ ମୋତେ ବହୁତ ଭଲ ଲାଗେ ଏବଂ ଗାଈଙ୍କୁ ସଫା କରିଥାଏ ସେଥିପାଇଁ ଶୀତଦିନେ ତାଙ୍କ ପାଖରେ ବଲ୍ ଲାଇଟ୍ଫାଇଟ୍ ବଲ୍ ଲାଇଟ୍ ଏବଂ ଗରମ ପବନ ବି ଲଗେଇଥାଉ ଏବଂ ଏମିତି କରିକି ଗାଈଙ୍କର ବହୁତ ଯତ୍ନ ନେଇଥାଉ